ହଁ ମୁଁ ରାନ୍ଧିଛି ଆମର ବଡ଼ ଗୋଷ୍ଠୀଟିଏ ଥିଲା ଆମ ବଢ଼ିବା ସମୟ ଆଉ ସମସ୍ତ ସାଙ୍ଗ ଏକାଠି ମିଶି ଗୋଟିଏ ଭୋଜିର ଆୟୋଜନ କରାଯାଇ ଥିଲା ସେଥିରେ ମୁଁ ଭୋଜନ ପାଇଁ ରାନ୍ଧିବାରେ ଅଂଶଗ୍ରହଣ କରିି ମୁଁ ନିଜେ ତାହା ସହମତ ହୋଇ ରାନ୍ଧିଛି ସମସ୍ତ ସାଙ୍ଗମାନଙ୍କ ସହ ଖୁସିରେ ସମୟ କାଟେ ସମସ୍ତଙ୍କୁ ଏଇଠି ଆନନ୍ଦିତ ସହ ମୁଁ ସମୟ ଅତିବାହିତ କଲି ଏବଂ ରାନ୍ଧି ସାରିବା ପରେ ମୁଁ ଅବସର ନେଇ ଘରକୁ ଆସି ସମସ୍ତଙ୍କ ଓ ମନେରଖି ସ୍ମରଣୀୟ ହୋଇ ମନେରଖି ପାରିଛି ଓ ଶେଷରେ ସମସ୍ତ ସାଙ୍ଗ ସହିତ ଆୟୋଜନର ମିଳିମିଶି ସମସ୍ତେ ସମସ୍ତଙ୍କୁ ଉଭୟ ଉଭୟଙ୍କୁ ହସ ଖୁସିର ଆନନ୍ଦର ସହିତ ଦିନ କାଟି ସମସ୍ତେ ପରେ ପରିତ୍ୟାୟ କରିସାରିଲୁ